ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ ଏଥିରେ ବହୁତ ଲୋକ ଅଛନ୍ତି ଯିଏକି ଚାଷ ବାସ କରି ନିଜର ଜୀବନ ଜୀବିକା ବହନ କରନ୍ତି ଓଡ଼ିଶାରେ ବହୁତ ଲୋକ କୃଷକ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି କାରଣ ସେମାନେ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ହେଉଛି ସେମାନେ ଯେଉଁ ଋଣ କରିଛନ୍ତି ତାହା ସୁଝି ପାରୁନାହାନ୍ତି ଓଡ଼ିଶାରେ ଯେହେତୁ ପ୍ରତିବର୍ଷ ବନ୍ୟାର ଆଶଙ୍କା ରହିଛି ବନ୍ୟା ଆସୁଛି ଯାହାଫଳରେ ବହୁତ କିଛି କୃଷି ନଷ୍ଟ ହୋଇଯାଉଛି ନଷ୍ଟ ଫଳରେ ସେମାନେ ଅମଳ ଧାନ ଅମଳ କରିପାରୁନାହାନ୍ତି ଯାହାଫଳରେ ସେମାନେ ଯେଉଁ ଋଣ କରିଛନ୍ତି ତାହା ସୁଝି ପାରୁନାହାଁନ୍ତି ଯଦି ସରକାର ସେଥିପାଇଁ ତାଙ୍କ ପାଇଁ ଋଣ ଛାଡ଼ କରନ୍ତେ କି ବନ୍ୟା ସମୟରେ ଯଦି ଫସଲ ନଷ୍ଟ ହୋଇଛି ତାଙ୍କର ଲାଗି ସେ ଯେଉଁ ଋଣ କରିଥିବା ଋଣକୁ ଛାଡ଼ କରିଦିଅନ୍ତେ ଏବଂ ଆମ ଓଡ଼ିଶାରେ ବହୁତ କିଛି ରହିଛି ହେଲ୍ପ ଲାଇନ ରହିଛି ଏବଂ ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ କାଉନସିଲିଂ ସେଣ୍ଟର ରହିଛି ଋଣ ପାଇଁ ଯାହାଫଳରେ କୃଷକମାନେ ବହୁତ ସାହାଯ୍ୟର ଉପଭୋଗ ହୋଇପାରିବେ ଏବଂ ତାଙ୍କ ପରିବାର ବର୍ଗମାନେ ମଧ୍ୟ ଖୁସି ହୋଇପାରିବେ